ମୋର ଦେହ୍ ଭଲ୍ ନାଇ ଲାଗୁଥାଇ ବେଲେ ଏନ୍ତା ଖୁଜୁଥିଲା ଯେ ମୁଇଁ ଗଲି ଦୁକାନକେ ଆରୁ ଡ଼େଟଲ୍ ସାବୁନ୍ ଆନ୍ଲି ଆଉ ମାଖ୍ଲି ଯେ ଭଲ୍ ଲାଗ୍ଲା ସେଟା ଖୁଜାବାର୍ ଛାଡ଼ିଗଲା ଆରୁ ମୋର୍ ଦିହ ଭଲ୍ ଭଲ୍ ହେଇଗଲା ଆର୍ ମୁଇଁ ସେ ସାବୁନ୍ କେ ଆନିକରି ମାଖ୍ଲି ଆରୁ ସମସ୍ତେ ବି ମାଖ୍ସନ୍ ଯେ ଭଲ୍ ହେଇଯାସି ବୋଲିକରି କହେସନ୍ ସେଥିର୍ଲାଗି ମୁଇଁ ମାଖ୍ଲି ଆମର୍ ଦିହିଟା ଭଲ୍ ହେଇଗଲା ଆମେ ସେ ସାବୁନ୍ ଇହାଦେ ପରିବାର ନେଇକେ ସଭିଁ ମାଖୁଚୁଁ ଆରୁ ସେ ସାବୁନ୍ ଭଲ୍ ଲାଗ୍ସି ଆାରୁ